ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ ଦୁଇଟା ଅଞ୍ଚଳରେ ଗେମ୍ ରହୁଛି କିନ୍ତୁ ଗ୍ରାମାଞ୍ଚଳରେ ଫ୍ୟାସିଲିଟି କମ ରହୁଛି ସହରାଞ୍ଚଳରେ ମଧ୍ୟ ଫ୍ୟାସିଲିଟି କମ ରହୁଛି ଗ୍ରାମାଞ୍ଚଳରେ କୌଣସି ପିଟି ସାର୍ କି କୋର୍ସ ଗେମ୍ ଉପରେ ସେତିକି ତାଙ୍କର ଫୋକସ ଦେଉନାହାନ୍ତି ସେଥିପାଇଁ ପିଲାମାନେ ବି କୌଣସି ଇନ୍ଟରେଷ୍ଟ ଦେଉନାହାନ୍ତି ଯେଉଁମାନଙ୍କର ଇନ୍ଟରେଷ୍ଟ ରହୁଛି ତ କୋଚ୍ ମାନେ କୋଚ୍ ମାନେ ସେତିକି ତାଙ୍କୁ ଜୋଶ ଦେଉନାହାନ୍ତି ଇମ୍ପୋଟାଂସ ଦେଉନାହାନ୍ତି ସେଥିପାଇଁ ଗ୍ରାମାଞ୍ଚଳ ପିଲାମାନେ ଉଧେଇ ପାରୁନାହାନ୍ତି ବା ଉନ୍ନତି କରିପାରୁନାହାନ୍ତି ଗେମ୍ ଉପରେ କିନ୍ତୁ ସହରାଞ୍ଚଳ ପିଲାମାନେ ବହୁତ ସ୍ମାର୍ଟ ସେଠି ସେମାନେ କ'ଣ କରୁଛନ୍ତି ନିଜେ କୋଚ୍ ମାନେ ନିଜେ ଟ୍ରେନ କରାଉଛନ୍ତି ପିଲାଙ୍କୁ ନିଜେ କୋଚିଂ ଦେଉଛନ୍ତି ନିଜେ ଫିଲ୍ଡ଼ ବନାଉଛନ୍ତି ନିଜେ ଟ୍ରାକ୍ କାଟୁଛନ୍ତି ତ ସେଠି ସେଥିପାଇଁ ବହୁତ ସାରା ଗେମ୍ ସହରାଞ୍ଚଳରେ ଫାସିଲିଟି ଗେମ୍ ପାଇଁ ବହୁତ ଅଛି ତ ସେଥିପାଇଁ ସେଠାକାର ପିଲାମାନେ ଗେମ୍କୁ ନେଇକି ବହୁତ ତାଙ୍କର ଟ୍ୟାଲେଣ୍ଟ ଅଛି ଆଉ ସେମାନେ ବହୁତ ଉନ୍ନତି କରୁଛନ୍ତି କିନ୍ତୁ ଗ୍ରାମାଞ୍ଚଳରେ ଯଦି ସେତିକି ଫୋକସ ଦିଆଯାଆନ୍ତା ତା'ହେଲେ ଗ୍ରାମଞ୍ଚଳର ପିଲାମାନେ ମଧ୍ୟ ସେମାନଙ୍କ ଠୁ ଟପ୍ ୱାନ୍ରେ ଆସନ୍ତେ